ନିଜ ବଗିଚାରେ ଆମେ ଯେତେଗୁଡ଼ିଏ ଗଛ ସବୁ ଲଗାଇଛୁ ଅନେକ ସମୟରେ ବହୁତ ବିପଦର ସମ୍ମୁଖୀନ ଆମେ ହୋଇଥାଉ ଗାଁ ମଧ୍ୟରେ ମାଙ୍କଡ଼ ବିଲୁଆ ବା କୁକୁର ଏସବୁ ଖାଇଯାଆନ୍ତି କୁକୁର ଗାତ ଖୋଳିକି ସବୁ ନଷ୍ଟ କରିଦିଏ ମାଙ୍କଡ଼ ଆସି ଫସଲ ସବୁ ଖାଇଯାଏ ତେଣୁ ଚାରିପଟ ଆମେ ଜାଲ ଖମ୍ବ ପୋତି ଜାଲ ମଧ୍ୟ ଟାଣିଛୁ କୌଣସି ଉପଦ୍ରବ ହୁଏନାହିଁ ଆମେ ଡାକ୍ତରଙ୍କୁ ପଚାରି ଅନ୍ୟାନ ଔଷଧ ପତ୍ର ସବୁ ଆଣି ତା ମଧ୍ୟରେ ଆମେ ଦେଇଥାଉ ଏଥିରେ ଯେଉଁ ଦୁଇ ପଇସା ମିଳେ ସେଥିରେ ମଧ୍ୟ ଆମେ ଭଲରେ ଚଳିଥାଉ